ପଶୁ ଉତ୍ପାଦଗୁଡ଼ିକ ପ୍ରକ୍ରିୟାକରଣ

ଗାଈ ପାଳନ ଯେଉଁଟାକି ଆମେ ଗାଈରେ ଗାଈ କିଣିଲେ ଆମେ ତାର ଯତ୍ନ ନେବାକୁ ପଡ଼ିବ ଏବଂ ତାର ତାହାକୁ ଆମେ କିଣିଲେ କେତେ ଲାଭ ପାଉ କେତେ ସବୁ ଏସବୁ ଗାଈରେ ଆମେ ବହୁ ଭିଟାମିନ ବି ପାଇଥାଉ ଗାଇକୁ ଆମେ ଚିକିତ୍ସା ମଧ୍ୟ କରେଇବା କେତେ ମାସରେ ଦେଖାଇବା ଭଲରେ ଖାଦ୍ୟ ଦାନା ଏସବୁ ଗାଈକୁ ଦେବା

ଗାଈର ଠିକ ଯତ୍ନ ନେବା ଏବଂ ଗାଈର ଯଦି କିଛି ହୁଏ ତାହେଲେ ଗାଈର ଡକ୍ଟରକୁ ଡାକି ଗାଈକୁ ଚିକିତ୍ସା କରାଇ ଔଷଧ ଇଞ୍ଜେକ୍ସନ୍ ମଧ୍ୟ କରିବା ଏବଂ ଗାଈ କରିବା ଗାଈରେ ଆମେ ଗାଈରୁ ଆମେ ପାଇଥାଉ ଗୋରସ ଗୋରସରୁ ହୋଇଥାଏ ଘିଅ ମିଠା ଲହୁଣୀ ଛେନାପୋଡ଼ ଏସବୁ ପ୍ରୋଟିନ୍ ଭିଟାମନ୍ ଖାଦ୍ୟ ମିଳିଥାଏ ଏ ଗାଈରୁ ଆମେ ସବୁ ଏ ପ୍ରକାରର ଖାଦ୍ୟ ଖାଇଥାଉ ଗାଈ ହେଉଛି ଏକ ଗୃହପାଳିତ ପଶୁ ଯୋଉଟାକି ଆମ ରାଜ୍ୟରେ ଗାଈ ପାାଳନ ବହୁ ମଧ୍ୟରେ ହୋଇଥାଏ ଗାଈକୁ ଆମେ କୌଣସି କାମରେ ବି ଲଗାଇଥାଉ ଯେଉଁଟାକି ଆମେ ଚାଷ ଚାଷ ମାଧ୍ୟମରେ ଜୋତିବା ପାଇଁ ଗାଈକୁ ବ୍ୟବହାର ବି କରିଥାଉ ସେଥିପାଇଁ ଆମେ ଗାଈକୁ ଏକ ଗୃହପାଳିତ ପଶୁ ଭାବରେ ବ୍ୟବହାର କରୁ ଆମର ବହୁ ଉପକାରୀ ଦେଇଥାଏ ଏଇ ଗାଈଟା ସେଇଥିପାଇଁ ଗାଈର ସବୁ ଚିକିତ୍ସା ମଧ୍ୟ କରାଇବା ମଝିରେ ମଝିରେ ଏବଂ ଆମେ ତାର ଯତ୍ନ ବି ନେବା ଆମେ ଯେତେ ତାର ଯତ୍ନ ନେବା ସେତେ ଆମକୁ ସେ କ୍ଷୀର ଦେବ ଏବଂ ତାର ଯତ୍ନ ନ ନେଲେ ସେ ତାର ରୋଗରେ ପଡ଼ି ପୀଡ଼ିତ ହେବ ସେଥିପାଇଁ ଆମେ ତାର ବହୁ ଯତ୍ନ ନେବାକୁ ପଡ଼ିବ